ଘରେ ଆମର ଗ୍ୟାସର ଆବଶ୍ୟକତା ଥିବାରୁ ଯେଉଁ ଗ୍ୟାସଟି ଥିଲା ସେଟା ହଠାତ୍ ସରିଗଲା ଫଳରେ ମୁଁ ମୋର ଜଣେ ବନ୍ଧୁକୁ କହିଲି କିି ଆପଣଙ୍କର ଯେଉଁ ଏକ୍ସଟ୍ରା ବା ଅଧିକ ଥିବା ସିଲିଣ୍ଡର୍ଟି ବା ଟାଙ୍କିଟି ମୋତେ ଦିଅନ୍ତୁ ଆଉ ମୋର ସିଲିଣ୍ଡର୍ ଆସିଲେ ମୁଁ ଆପଣଙ୍କୁ ତାହା ଫେରାଇ ଦେବି ବନ୍ଧୁଜଣଙ୍କ ମୋତେ ଗ୍ୟାସ ସିଲିଣ୍ଡରଟି ଦେଲେ ଏବଂ କହିଲେ କିଛି ଆବଶ୍ୟକ ନାହିଁ ଆପଣ ଯେଉଁ ବୁକିଙ୍ଗ କରିଛନ୍ତି ସେ ବୁକିଙ୍ଗ ଆପଣ କ୍ୟାାନସଲ୍ କରାଇ ଦିଅନ୍ତୁ ବା ତାକୁ ବାତିଲ କରାଇ ଦିଅନ୍ତୁ ତେବେ ମୋତେ ବୁକିଙ୍ଗକୁ ବାତିଲ କରିବାକୁ ପଡ଼ିବ ଏବଂ ମୁଁ ବୁକିଙ୍ଗ କରିଥିବା ଗ୍ୟାସ କମ୍ପାନୀକୁ ଫୋନ କରି ଗ୍ୟାସର ଆମର କଞ୍ଜ୍ୟୁମର୍ ନମ୍ବର ଯେଉଁଟା ସିରିଏଲ୍ ନମ୍ବର ବା ଗ୍ୟାସର ଆମର ଗ୍ରାହକ ସଂଖ୍ୟା ସେଟା କହିଲି କହିବା ପରେ ମୁଁ ଗ୍ୟାସ ଯେଉଁ ବୁକିଙ୍ଗ କରିଥିଲି ତାକୁ ବାତିଲ କରିବା ପାଇଁ ଅନୁରୋଧ କଲି ସେହି କଲ୍ ସେଣ୍ଟର୍ରେ ବା ଫୋନ ଧରିଥିବା କମ୍ପାନୀର ପ୍ରତିନିଧି ସେ ମୋର କଥା ଶୁଣିବା ପରେ ସବୁ ଜିନିଷ ବୁଝିବା ପରେ ଆମର ଯେଉଁ ଗ୍ୟାସଟି ଥିଲା ମୋ ନାଁରେ ବୁକିଙ୍ଗ ହେଇଥିବା ଗ୍ୟାସଟି ତାକୁ ସେ ବାତିଲ କରିଦେଲେ ଏହି କାର୍ଯ୍ୟ ପାଇଁ ମୋତେ ଟିକେ ଗ୍ୟାସ କମ୍ପାନୀ ସହିତ ଧୀର ସ୍ଥିର ବା କୁଲ୍ ମାଇଣ୍ଡରେ କଥା ହେବାକୁ ପଡ଼ିଲା ଯାହାଫଳରେ କିି ସେମାନେ ମୋର ବୁକିଙ୍ଗ ହେଇଥିବା ସିଲିଣ୍ଡରଟିକୁ ବାତିଲ କରିଦେଲେ ଏବଂ ଏଥିପାଇଁ ମୁଁ ମୋର ବନ୍ଧୁକୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କଲି ଆଜ୍ଞା